ସମୟ ସହିତ ଓଡ଼ିଆ ଭାଷା ବିକଶିତ ହେବାରେ ଲାଗିଛି ଏବଂ ଅନେକ ପରିବର୍ତ୍ତନ ମଧ୍ୟ ହେଉଛି ପ୍ରଥମତଃ ଓଡ଼ିଆ ଭାଷା କେବଳ ଓଡ଼ିଶାର ବ୍ୟକ୍ତିିବିଶେଷଙ୍କୁ ଛାଡ଼ି ଆଉ କେହି ଜାଣିନଥିଲେ କିନ୍ତୁ ପରେ ପରେ ଓଡ଼ିଆ ଭାଷାକୁ ସମସ୍ତେ ଜାଣିଛନ୍ତି କାରଣ ପ୍ରଥମେ ଓଡ଼ିଆ ଭାଷା ରାଷ୍ଟ୍ରଭାଷାର ମାନ୍ୟତା ପାଇଥିଲେ ଆମ ଓଡ଼ିଆ ଭାଷା ଉଣେଇଶହ ଛତିଶ ମସିହା ଏପ୍ରିଲ ମାସରେ ରାଷ୍ଟ୍ର ଭାଷାର ମାନ୍ୟତା ପାଇଥିଲା ତେଣୁ ଆମେ ଏପ୍ରିଲ ଏକ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରିଥାଉ ଓଡ଼ିଆ ଭାଷା ଏତେ କଷ୍ଟ ଯେ ସମସ୍ତଙ୍କ ପକ୍ଷେ ଏହା ପଢ଼ିବା ସହଜ ନୁହେଁ ଓଡ଼ିଆ ଭାଷା ହେଉଛି ଆମ ମାତୃଭାଷା ତେଣୁ କୁହାଯାଇଛି ମାତୃଭୂମି ମାତୃଭାଷାର ମମତା ଯାହା ହୃଦୟ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଜ୍ଞାନରେ ଗଣିବ ଅଜ୍ଞାନୀ ରହିବେ କାହିଁ ତେଣୁ ମାତୃଭାଷାକୁ ପଢ଼ିବା ସମସ୍ତଙ୍କ ପାଇଁ ସହଜ ନୁହେଁ ଆଗ କାଳରେ ଆମ ପୂର୍ବପୁରୁଷମାନେ ଅନେକ ଶୁଦ୍ଧ ଓଡ଼ିଆ ଭାଷାର ବ୍ୟବହାର କରୁଥିଲେ ଆଞ୍ଚଳିକ ବା ଉପଭାଷା ମଧ୍ୟ ରହିଛିି ଯେମିତିକି ପଶ୍ଚିମ ଓଡ଼ିଶାର ଅନେକ ସମ୍ବଲପୁରୀ ଏବଂ କୋଶଳୀ ଭାଷା ତଥା ଆଦିବାସୀ ଓ କନ୍ଧ ଜାତି ଲୋକମାନେ ଅନେକ ପ୍ରକାରର ଭାଷା କହିଥାନ୍ତି